ଦୁନିଆ ବଏଲେ ଆମେ ବ୍ରହ୍ମାଣ୍ଡ ବଏଲେ ତାମାନେ ଆମେ ଦୁନିଆ ଜାନିଚୁ ଆର୍ ସେ ବ୍ରହ୍ମାଣ୍ଡରେ ଆମ୍କୁ କିଛି ଦେଖ୍ବାର୍କେ ପାଇସୁଁ ଆମେ ଯେନ୍ତାକି ଆମର୍ ସୂର୍ଯ୍ୟ ଜହ୍ନ ମାମୁଁ ତାରା ଭଲ୍ ଲାଗ୍ସି ଆମ୍କୁ ଇସବୁ ଦେଖ୍ବାର୍ ଲାଗି ଆରୁ ସୂର୍ଯ୍ୟ ଗୁଟେ ଏନ୍ତା ଜିନିଷ୍ଟେ ଯେ ଆମ୍କୁ ତାର୍ମାନେ ଦେଖ୍ବାର୍ ଲାଗି ସକାଲେ ତାର୍ମାନେ ଆମ୍କୁ ସୁଯୋଗ୍ ଦେସନ୍ ତାକର୍ ଲାଗି ବଏଲେ ଆମେ ଦେଖି ପାର୍ସୁଁ ଦିନ୍ ବେଲିଆ ଆଉ ସୂର୍ଯ୍ୟ ନାହେଲେ ଆମେ ଯେନ୍ ଗୁଦା ଗୁଡ଼ା କର୍ସୁ କପ୍ଡ଼ା ଲତା କାଚ୍ସୁ ବଏଲେ ସେ ସବୁ ତାର୍ମାନେ ଆମେ ସୁଖାମୁ କେନ ବଏଲେ ସେ ସୂର୍ଯ୍ୟ ବଏଲେ ତାର୍ମାନେ ଆମେ ସେସବୁ କିଛି ତାର୍ମାନେ ପାଏସୁଁ କପ୍ଡ଼ା ମାନେ ବି ଆମେ କାଞ୍ଚି ଥିସୁ ବେଲେ ଶୁଖ୍ସି ବହୁତ୍ ଭଲ୍ ଲାଗ୍ସି ଆଉ ଆମେ ଦିନ ବେଲିଆ ତାମାନେ କାମ୍ କିଛି କରି ପାର୍ସୁ ସୂର୍ଯ୍ୟର ବେଲେ ଆଉ ଜହ୍ନ ମାମୁଁ ଆମେ ଦେଖ୍ସୁ ସେମାନେ ରାତି ଉଦ୍ସନ୍ ଆଉ ସେମାନ୍କୁ ବି ଦେଖକିରି ଆମ୍କୁ ବହୁତ୍ ଖୁସି ଲାଗ୍ସି ତାରାମାନେ ବି ଉଦିଥିସନ୍ ବହୁତ୍ ଭଲ୍ ଲାଗ୍ସି ଆଉ ଉପ୍ରେ ଗୁଟେ ଗୁଟେ ତାର୍ମାନେ ହେଲିକପ୍ଟର୍ ବି ଯାଉଥିସି ଯେ ଆଉ ଭଲ୍ ଲାଗ୍ସି ଆମ୍କୁ